ଏହି ଆମର ଯେଉଁ ଓଡ଼ିଶାର ଐତିହ ରହିଛି ଯେଉଁ ତନ୍ତ ବୁଣା ଚାଲିଥିଲା ଏହା ବହୁତ ବର୍ଷ ପୁରୁଣା କଥା ତାହା ତିନି ହଜାର ବର୍ଷ ତଳର କଥା ସେ ବହୁତ ବହୁତ ପ୍ରସିଦ୍ଧ ଇତିହାସ ରହିଛି ଏଥିରେ ଆମ ଲୋକମାନେ ସେଇଥିରେ ନିଜର ଜୀବିକା ନିର୍ବାହ କରୁଥିଲେ ଆଉ ଜୀବିକା ନିର୍ବାହ କଲାପରେ ସେଥିରେ ତାଙ୍କ ପରିବାର ସହ ନିଜ ପେଟ ପେଟ ପୋଷା କରୁଥିଲେ ତେଣୁ ସେଇ ଦ୍ଵାରା ତା ଦ୍ଵାରା ତା ଦ୍ଵାରା ଆମ ଦେଶ ବହୁତ ଉନ୍ନତି କରିଥିଲା କିନ୍ତୁ ଆମ ଦେଶରେ ହାତ ବୁଣା ଲୁଗା ଓଡ଼ିଶା ବିଶ୍ୱ ପ୍ରସିଦ୍ଧ ହେଇଥିଲା ରାଣୀ ଭିକ୍ଟୋରିଆ ସିଏ ବି ମଧ୍ୟ ଏହାକୁ ବ୍ୟବହାର କରୁଥିଲେ ତାହା ଆମର ପାରାଦ୍ବୀପ ବନ୍ଦର ସେତେବେଳେ ନଥିଲା ତାହା ଆମର ମହାନଦୀ ଅଲଗା ଅଲଗା ରାଜ୍ୟ ଅଲଗା ଅଲଗା ଦେଶ ବିଦେଶକୁ ଯାଉଥିଲା ତେଣୁ ସେଇଥିପାଇଁ କିନ୍ତୁ ଇୟୁରୋପରେ ମେସିନ୍ ବସି ସେଠାକାର ଲୋକମାନେ ଲୁଗା ବୁଣୁଥିଲେ କିନ୍ତୁ ସେଠାକାର ଲୁଗାଠାରୁ ଆମ ଲୁଗା ବହୁତ ଗୁଣରେ ଭଲ କାରଣ ଲୁଗାର ଯେଉଁ କ୍ୟାଲିଟି କୁହନ୍ତି ସେମିତି ଏଠି ବହୁତ ଭଲ ଆଉ ତା'ର ପଇସାଟି ମଧ୍ୟ ବହୁତ ସୁଲଭ ମୂଲ୍ୟରେ ମିଳୁଥିଲା ଓ ହାତ ତିଆରି ଜିନିଷ ଯେତେ ଦେଖିବେ ଆପଣ ବହୁତ ଭଲ ଲାଗିବ ଏଇଥିପାଇଁ ତ ରାଜ୍ୟ ସରକାର କ'ଣ କେନ୍ଦ୍ର ସରକାର ବି ଏଥିପ୍ରତି ଦାୟିତ୍ୱ ନେବା ଦରକାର କାରଣ ଏ ଏହାର ଦାୟିତ୍ୱ ନ ଦେଲେ ଆମର ଓଡ଼ିଶାରେ ବେକାରୀ ସଂଖ୍ୟା ବଢ଼ୁଛି କାରଣ ଆମରି ଜଗତସିଂହପୁର ଜିଲ୍ଲାରେ ଦେଖ ଏଇ ତିର୍ତୋଲରେ ଆମର ଲୁଗା କଳ ବନ୍ଦ ହୋଇପଡ଼ିଛି କିନ୍ତୁ ସରକାର ଭୋଟ୍ ପାଇଁ କ'ଣ ନାଇ କ'ଣ କରୁଛନ୍ତି ବିଭିନ୍ନ ଆଡ଼େ ପଇସା ଏଇ ଝୋଟ ବ୍ୟାଗ୍ ଦେଲେ ତେରଶହ କୋଟି ଟଙ୍କା ଖର୍ଚ୍ଚ କରିଦେଲେ କିନ୍ତୁ ଏ ତିନି କୋଟି ଖର୍ଚ୍ଚ କରିଥିଲେ ଆମର ଏ ଲୁଗା କଳ ଚାଲି ଉଠିଥାନ୍ତା ତେଣୁ ହଁ ସେଇତ ସରକାର ସମସ୍ତେ ଘରେ ଘରେ ଆମର ତନ୍ତ ଲାଗିବା କଥା ସମସ୍ତେ ହାତ ବୁଣା ପୋଷାକ ତିଆରି କରି ପିନ୍ଧିବା ଦରକାର ଏହା ଦ୍ଵାରା ଆମର ବେକାରୀ ସଂଖ୍ୟା ଦୂର ହୁଅନ୍ତା ତେଣୁ ଆମେ ଏହାକୁ ରୋକିବା ପାଇଁ ବହୁତ ବଡ଼ ନିଷ୍ପତି ନେବା ଆଉ ଏହାପାଇଁ ଯେତେ ବି ପରିଶ୍ରମ କରିବାକୁ ପଡ଼ିଲେ ଆମେ କରିବା